ମୋର ପ୍ରିୟ ଦର୍ଶନୀୟ ସ୍ଥାନ ପୁରୀ ସେଇଠି ପ୍ରଭୁ ଜଗନ୍ନାଥ ପୂଜା ପାଉଛନ୍ତି ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର ମାନେ ଆଜିକାଲି ସେମିତି କରୁକାର୍ଯ୍ୟ କୌଣସି ଯାଗାରେ ଦେଖିବାକୁ ମିଳୁ ନାହିଁ ମନ୍ଦିରରେ ତେତିଶ କୋଟି ଦେବତା ପୂଜା ପାଉଛନ୍ତି ଆଉ ଏବେ ଏ ନାମକୀର୍ତ୍ତନ ସଂକୀର୍ତ୍ତନ ସବୁ ସେଠି ଚାଲିଛି ସବୁ ବେଳେ ସେଠି ଭଗବାନଙ୍କର ପ୍ରସାଦ ମିଳୁଛି ବହୁତ ସୁନ୍ଦର ଲାଗେ ସେଇ ପାଖରେ ସମୁଦ୍ର ଅଛି ସମୁଦ୍ର କୁ ସବୁବେଳେ ମୁଁ ଯାଏ ସେଠି ବୁଲେ ସମୁଦ୍ରର ଢେଉ ଦେଖିବା ପାଇଁ କେତେ ସୁନ୍ଦର ତାର ଲହଡ଼ି ଭାଙ୍ଗେ ସମୁଦ୍ରରେ ଥଣ୍ଡା ପବନ ଆସେ ଭଲ ଲାଗେ ଆଉ ବଢ଼ିଆ ଲାଗେ